ମୋର ବଣ ଜଙ୍ଗଲ ପର୍ବତ ବୁଲ୍ବାକେ ବେଶୀ ପସନ୍ଦ କର୍ସି କାହିଁଲାଗିକି ବଣ ଜଙ୍ଗଲ ଯେତେବେଲେ ବୁଲି ଯାଏସିଁ ଜଙ୍ଗଲର ଗଛଲତା ସବୁଜ ବନାନୀ ମୋତେ ବହୁତ ସୁନ୍ଦର ଲାଗ୍ସି ତ ଜଙ୍ଗଲ ଯେନ୍ ପକ୍ଷୀମାନେ ବି ରହିସନ୍ ତାଙ୍କର କିଚିରିମିଚିରି ଶବ୍ଦ ମଧ୍ୟ ଭଲ୍ ଲାଗିଥାଏ ଆମକୁ ଆଉ ଦେଖ୍ବାକେ ଗଲେ ବିଭିନ୍ନ ପଶୁପକ୍ଷୀ ମଧ୍ୟ ଜଙ୍ଗଲରେ ରହୁଛନ୍ ସେହିଟା ମଧ୍ୟ ଦେଖ୍ବାକେ ଚିତ୍ତାକର୍ଷକ ହୋଇଥାଏ ଆଉ ନଦୀକୂଳରେ ଯଦି ସେ ଜଙ୍ଗଲ ଥିବ କି ପର୍ବତ ପାହାଡ଼ ଥିବ ସେହିଟା ମଧ୍ୟ ତାର କୁଳୁକୁଳୁ ନାଦରେ ମନ ବହୁତ ଖୁସି ହୋଇଯାଏ ଆଉ ମୁଇଁ ତ ସବୁବେଳେ ପ୍ରାୟତଃ ଘଞ୍ଚ ଜଙ୍ଗଲରେ ହିଁ ବୁଲାବୁଲି କର୍ସି କାହିଁର୍ ଲାଗିକି ସେହିଟା ମୋତେ ବହୁତ ଭଲ୍ ଲାଗ୍ସି ଆଉ ଯଦି ଦେଖ୍ମା ଅନେକ ଲୋକ ସେହି ଜାଗାଇ ବୁଲି ଯାଉଛନ୍ ଆଉ ମୋର ବି ସେହିଟା ପସନ୍ଦ କାହିଁର୍ ଲାଗିକି ସେହି ଜାଗାରେ ଲୋକମାନଙ୍କର ଜୀବନ ଶୈଳୀ ବି ରହୁଛି ସେ ଜୀବନ ଶୈଳୀରେ ସେମାନେ ଖାପଖୁଆଇ ଚଲି ପାରୁଛନ୍ ଆଉ ସେମାନେ ଲୋକମାନେ ମଧ୍ୟ ସେହି ଜଙ୍ଗଲୀ ଏରିଆରେ ରହିକି ତାଙ୍କୁ ବହୁତ ଭଲ୍ ଲାଗୁଛି ସେଥିର୍ଲାଗି ମୋତେ ସେହିଟାର୍ ଦୃଶ୍ୟଟା ଦେଖ୍ବାର ଲାଗି ବହୁତ ଭଲ୍ ଲାଗ୍ସି ଆଉ ସକାଳର ସୂର୍ଯ୍ୟ ଉଦୟଟା ମଧ୍ୟ ମୋତେ ବହୁତ ଭଲ ଲାଗ୍ସି ସେଥିର୍ଲାଗି ମୁଇଁ ଜଙ୍ଗଲକୁ ବୁଲି ଯାଏସି ଶୀତ ଦିନଟାରେ ତୁଷାରପାତ ହେଉଥିବା କୁହୁଡ଼ି ପଡ଼ୁଥିବା ସେହିଟା ମଧ୍ୟ ମୋତେ ଭଲ ଲାଗୁଛି ସେଥିର୍ଲାଗି ମୋତେ ଜଙ୍ଗଲ ଏରିଆଟା ବହୁତ ପସନ୍ଦ ଲାଗ୍ସି